ମୋର କବି ଜଗନ୍ନାଥ ଦାସ ଥିଲେ ସେ ଆମର ହିନ୍ଦୁ ଧର୍ମର ଗୀତା ବା ଭାଗବତ ଲେଖିଥିଲେ ଆଜି ସେହି ହିନ୍ଦୁ ଧର୍ମର ତାଙ୍କର ସେହି ଗୀତା ବା ଭାଗବତ ସମସ୍ତ ହିନ୍ଦୁ ଧର୍ମ ମା' ବାପା ସମସ୍ତଙ୍କ ଆଗରେ ତାହା ବର୍ଣନା କରି ଆଜି ସେହି କବିକୁ ଏହି ହିନ୍ଦୁ ଧର୍ମର ମୁଖ୍ୟ ଅଂଶ ରୂପେ କରିଥିବାରୁ ସମସ୍ତେ ତାଙ୍କୁ ମନେ ରଖିଛନ୍ତି ଆଉ ଆମେ ମଧ୍ୟ ସେହି ଗୀତା ଅନୁସାରେ ରାସ୍ତା ଦେଖି ଆଜି ସେହି କବିକୁ ଯାହା ସେ ନିଜ ଶରୀର ବିଷୟରେ ବର୍ଣନା କରି ଭାଗବତରେ ବର୍ଣନା କରିଛନ୍ତି ସେଇଥି ପାଇଁ ତାକୁ ଆମେ ସଦାବେଳେ ଚିର ସ୍ମରଣୀୟ ଏବଂ ସଦାବେଳେ ତାଙ୍କୁ ମନେ ପକାଉଛୁ